ଆମ ଭାରତରେ ଶିକ୍ଷା ବ୍ୟବସ୍ଥାଟା ଏମିତି ଗଠନ କରାହେଇଛି ଯେଉଁଟାକି ଭାରତର ପ୍ରାଚୀନକାଳର ଶିକ୍ଷା ସହିତ ଆଧୁନିକତାର ଶିକ୍ଷା ସହିତ ମିଶ୍ରିତ କରାହେଇଛି ବର୍ତ୍ତମାନ ଯେଉଁ ପିଲାମାନେ ପାଠ ପଢ଼ୁଛନ୍ତି ସେ ଉଭୟ ଉଭୟ ସାଂସ୍କୃତି ଏବଂ ସଂସ୍କୃତି ଶିକ୍ଷା ଏବଂ ସାହିତ୍ୟ ସହିତ ଆଧୁନିକ ବୈଷୟିକ ଜ୍ଞାନ ମଧ୍ୟ ଆହରଣ କରୁଛନ୍ତି ତେଣୁ ଆଜିକା ଭା ଆଜିକା ଆଜିକାଦିନରେ ଭାରତର ଯେଉଁ ଶିକ୍ଷା ଆହରଣ କରାଯାଉଛି ପିଲାଙ୍କ ମାଧ୍ୟମରେ ସେଗୁଡ଼ିକ ବିଭିନ୍ନ ଆନ୍ତର୍ଜାତିକ ଦେଶର ଶିକ୍ଷା ସହିତ ମଧ୍ୟ ସେମାନେ ସାମୂହିକ କରିବାପାଇଁ କିଛି ଚେଷ୍ଟା କରିଛନ୍ତି ତଥାପି ଆମେ ଭାରତର ଶିକ୍ଷା ବ୍ୟବସ୍ଥାରେ କେତେ ଗୁଡ଼ିଏ ଅନୁ କେତେ ଗୁଡ଼ିଏ ଅଭାବ ଅନୁଭବ କରି ଯେଉଁଟାକି ସେଥିରେ ବୈଷୟିକ ଗୁଣାବଳୀ ପିଲାମାନଙ୍କ ଭିତରେ ଉନ୍ନତି ହେଉନାହିଁ ଏବଂ ସେମାନଙ୍କର ଦକ୍ଷତା ବିକାଶ ମଧ୍ୟ ହେଉନାହିଁ ତେଣୁକରି ଏଥିପାଇଁ ସରକାର ଯତ୍ନବାନ ହେବା ଆବଶ୍ୟକ ଏବଂ ଆଜିକା ସମୟରେ ଏ ଆଜିକା ସମୟରେ ବିଭିନ୍ନ ଆନ୍ତର୍ଜାତିକ ଦେଶରେ ବୈଷୟିକ କାର୍ଯ୍ୟକ୍ରମ ବହୁତ ଚାଲିଛି ତେଣୁ ସେହି ଅନୁସାରେ ଆମର ପିଲାମାନଙ୍କୁ ଶିକ୍ଷା ଦେବା ଆବଶ୍ୟକ ନିହାତି ଜରୁରୀ